ହଁ ମୁଁ ଯେଉଁ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଥିରେ ମୋ ଖାଦ୍ୟକୁ ସମସ୍ତେ ପସନ୍ଦ କରୁଥିଲେ ଜଜ୍ ବି ମଧ୍ୟ ମୋତେ ଖୁସି ହୋଇଯାଇଥିଲେ କହୁଥିଲେ ଯେ ଏଭଳି ରୋଷେଇ ତୁମେ କେଉଁଠୁ ଶିଖିଲ ଆଉ ମୁଁ ଯଦି କିଛି ମୋ ରେସିପି ଅନ୍ୟମାନଙ୍କୁ ଶିଖାଇବାକୁ ଚାହୁଁଛି ତା'ହେଲେ ମୁଁ ମୋ ୟୁଟୁବ୍ ଚ୍ୟାନେଲ୍ ରେ ମୁଁ ନିଜ ଆକାଉଣ୍ଟ୍ ଖୋଲି ସେଥିରେ ମୋ ରେସିପି ଛାଡ଼ିବି ଯାହାଫଳରେ ଲୋକମାନେ ମୋ ଚ୍ୟାନେଲ୍ କୁ ଲାଇକ୍ କରି ଆଉ ମୋ ରେସିପି ଶିଖିକି ସେମାନେବି ତାଙ୍କ ଘରମାନଙ୍କରେ ରେସିପି ପହଞ୍ଚ ପହଞ୍ଚାଇପାରିବି